ବିଭିନ୍ନ ଖାଦ୍ୟ ରୋଷେଇ କରିବାର ଅଭିଜ୍ଞାତାକୁ ମୁଁ ବର୍ଣ୍ଣନା କରୁଛି ସହଜ ହେଉଛି ଡାଲି ଡାଲିକୁ ପାଣି ବସାଇଦେବା ପାଣି ଟିକେ ଗରମ ହେଲେ ଡାଲିକୁ ଲଗାଇଦେବା ଡାଲିରେ ହଳଦୀ ଗୁଣ୍ଡ ଏମିତି କଣ ପକାଇ ତାକୁ ଓଲ୍ହାଇ ଆଣିବା ଶାଗ ଶାଗକୁ ତେଲ ଦେଇ ଭାଜି ନେବା ସେହିଟା ବି ସହଜ ଠିକ୍ ସେମିତି ଆଳୁ ଭଜା ଆଳୁ ଭଜାକୁ ତେଲ ଦ୍ୱାରା ଭାଜି ଦେଇ ତାକୁ ଓଲ୍ହାଇ ଆଣିବା କଷ୍ଟକର ହେଉଛି ପନିର ପନିରକୁ ଭଲ ଭାବରେ ଛୋଟ ଛୋଟ କରି କାଟିବ ପୁଣି ତେଲରେ ଭଲସେ ଛାଣିବ ପୁଣି ମସଲା ବାଟିବ ପୁଣି ତାକୁ ପୁଣି ଭଲସେ କଷିକି ରାନ୍ଧିବ ନ ଜାଣିଲେ ସେହିଟା ପୁଣି ନଷ୍ଟ ହୋଇଯିବ ଠିକ୍ ସେମିତି ମଟନ ମଟନକୁ ଘଣ୍ଟେ କେତେ ପୁଣି ସିଝାଇବ ପୁଣି ସେହିଟାକୁ ମସଲା ବାଟିବ ପୁଣି ଭଲସେ କରିବ ନ ଜାଣିଲେ ସେହିଟା ବି ନଷ୍ଟ ହୋଇଯିବ କ୍ଷିରି କ୍ଷିରିକୁ ଭଲସେ ଅମୁଲ ଦେଇ ଭଲସେ କରିବା ଦରକାର କାରଣ ଅମୁଲଟା ଛିଡ଼ିଯିବ ବୋଲେ ସେହିଟା ପୁଣି ନଷ୍ଟ ହୋଇଯିବ ସେହିଟା ପୁଣି ଚାରି ପାଞ୍ଚ ଘଣ୍ଟା ପୁଣି ସମୟ ଲାଗିବ